ହଁ ମୁଁ କହୁଥିଲି ହଁ ହଁ କହୁଥିଲି ନାଇଁ ଭାଇ ସେୟାର୍ ପାସେଞ୍ଜର୍ ତ ଯାଇ ହେବନି ଏତେ ଦୂରକୁ ଆଉ ଆପଣ ଯଦି ଭଡ଼ା ନେବେ ବେଲେତ ଯାଇପାରିବେ ହଁ ରିଜର୍ବ୍ରେ ଯାଇପାରିବେ ଭାଇ ବାଲିଗୁଡ଼ା ହେଲେ ଚାରି ହଜାର ଟଙ୍କା ପଡ଼ିଯିବ ଆଜିକାଲି ତ ତେଲ ରେଟ୍ ତ ଜାଣିଛ ଭାଇ କେତେ ତେଲ ରେଟ୍ ପଡ଼ୁଛି ଯେ ଆଉ ଆମକୁ କୁଆଡୁ ପୋଷେଇବ କହୁନ ଏତେ ଦୂରକୁ ଯିବ ଆଉ ରହିବି ଦିନଯାକ ଆମର ଖାଇବା ବି ରହିଲା କମେଇବ ବେଲେ ଆଉ କେତେ କମେଇବ ଭାଇ ଏତେ ଦୂରକୁ ଯିବାର ତ କମେଇ ହେବନି କିଲୋମିଟର୍ ହିସାବରେ ବି ପଇସା ସମାନ ପଡ଼ିଯାଉଛି ସେଠିକୁ ଗଲେ ନା ନା ସେତିକି ତ ହୋଇପାରିବନି ଦେଖନ୍ତୁ ଯଦି ଆପଣ ପାରୁଛନ୍ତି ବଲେ ପାଞ୍ଚଶହ ଗୋଟେ କମେଇ ଦେଇ ପାରିବି ହଁ ତୁମେ ଯିବ କେତେ ସମୟ କ'ଣ ରହିବ ଚାରିଟା ବେଳକୁ ରିଟର୍ନ୍ ହେବ ସେମିତି ହେଲେ ବି ତ ଭାଇ ମୋର ଦିନ ଭଡ଼ାଟା ଲସ୍ ହୋଇଯାଉଛି ନା ହଁ ନାଇଁ ନାଇଁ ଆପଣ ଯେଉଁ କହିଲେ ମୁଁ ମୋର ତେଲ ତେଲ ଦେଖିଲି ମୋର ଦିନ ଭଡ଼ା ହିସାବ ଦେଖିଲି ତା'ପରେ ଯାଇକି ସେଇଠି ମୁଁ ରହିବି ନା ଆଉ ମୋର ଖାନା ଖର୍ଚ୍ଚ ଏଇଟା ସେଇଟା ଖର୍ଚ୍ଚ ମିଶେଇକି ତ ମୁଁ ପାଞ୍ଚଶହ ଟଙ୍କାଟେ କାଟିଦେଲି ଆପଣ କହିଲେ ମୁଁ କହୁଥିଲି ଯେ ଚାରି ହଜାର ଟଙ୍କା ତା'ପରେ ଆପଣ କହିଲେ ଯେ ନାଇଁ ମେଡିକାଲ୍ କେସ୍ ଆଉ ଦଶଟା ବେଳକୁ ଯିବୁ କ'ଣ ଆଉ ଚାରଟା ଭିତରେ ଆସିବା ଏମିତି କହିଲାରୁ ମୁଁ ପାଞ୍ଚଶହ ଗୋଟେ କାଟିଦେଲି ଆଉ ଦେଖନ୍ତୁ ହଁ ଛାଡ଼ି ଛାଡ଼ି ଯିବା ପାଇଁ ଖାଲି ଛାଡ଼ି ଗଲେ ତ ଭାଇ ମୋତେ ବି ତ ଇଏ ରିଟର୍ନ୍ ପଇସାଟା ଦେବାକୁ ପଡ଼ିବ ନା ନିଜକୁ ତେଲକୁ ହଁ ହଁ ହଉ ଠିକ୍ ଅଛି ନହେଲେ ହଁ ଠିକ୍ ଅଛି ଆପଣ କେତେ ଦେବେ ବୋଲି କହୁଥିଲେ ହଉ ହଉ ଠିକ୍ ଅଛି ଆପଣ ଦିଅନ୍ତୁ ଆମେ ଯିବୁ ନହେଲେ ଯାଇକି ଛାଡି ଦେଇକି ଆସିବି